ଆମର୍ ଶରୀରର୍ ଗୋଟେ ଆକ୍ଚୁଆଲି ଏମ୍ତା ତାର୍ ମାନେ ଜିନିଷ୍ଟେ ଯେ ଯେତେ ତା ମାନେ ଆମେ ଏକ୍ସରସାଇଜ୍ ତା ମାନେ କର୍ମା ବ୍ୟାୟାମ୍ଟା ଯେତେ କର୍ମା ସେତେ ତାର୍ ମାନେ ଆମ ଶରୀରଟା ଭଲ ରହିବା ଆଉ ଭଲ୍ ତା ମାନେ ରହିବାର୍ ଲାଗି ଆମେ ସକାଳେ ଚାର୍ ବାଜେନେ ଉଠି କରି ଆକ୍ଚୁଆଲି ଆମେ ଦୌଡ଼ି ଯିବାର୍ କଥା ଦୌଡ଼ି କରି ଆସି କରି ଟିକେ ତାର୍ ମାନେ ରେଷ୍ଟ ନେଇ କରି ଫିଟ୍ନେସ୍ ଫିଟ୍ନେସ୍ କେ ମେହେସୁସ୍ କରୁଥୁବାର କଥା ଆଉ ଶରୀରର୍ ଯେତେ ଭଲ ରହିବା ସେତେ ତାର୍ ମାନେ ଆମର୍ ଲାଗି ଭଲ୍ ଆଉ ଆମେ କାଣା କି ସାଙ୍ଗ୍ ସାଥୀ ଏକେଲା ଯଦି ଆମେ ବୋର୍ ହଉଛୁ ବୋଇଲେ ଆମେ ସାଙ୍ଗ୍ ସାଥି ଯେନ୍ମାନେ ପର୍ସନାଲ୍ ତାଙ୍କ ପାର୍ଟନର୍ମାନେ ଯେନ୍ ଥିସୁନ୍ ସେମାନଙ୍କୁ ବି ଆମେ ଡାକି କରି ତାର୍ ମାନେ ଯେନ୍ତା ନେଚ କେ ତାର୍ ମାନେ ଯେନ୍ ଏକ୍ସରସାଇଜ୍ ଭଲ ଲାଗ୍ସି ସେ ଏକ୍ସରସାଇଜ୍ ତାର୍ ମତ୍ ସେ ସାଙ୍ଗ୍ ସେ ସାଙ୍ଗକେ ଡାକି କରି ଆମେ ଏକ୍ସରସାଇଜ୍ କରବାର୍ କଥା ଆଉ ଶରୀରର୍ ଯେତେ ଭଲ୍ ରହିବା ଯେତେ ଆମେ ଏକ୍ସରସାଇଜ୍ କର୍ମା ଶରୀରର୍ ତାମାନେ ମଜଭୁତ୍ ରହିବ ଆଉ ମଜଭୁତ୍ ରହିଲେ କାଣା କି ଆମକୁ କିଛି ବେମାର ଛେମାର୍ ନ ଆସେ ବୋଲେ ଭଲ୍ ଖାଦ୍ୟ ବି ଦରକାର ଆଏ ଯେ କି ଆମର ଆମ୍କୁ ସୁସ୍ଥ ରଖ୍ସି ସେଇଟା ତାର୍ ମାନେ ଖାଦ୍ୟ ଆରୁ ଭଲ୍ ଖାଦ୍ୟ ଖାଇଁମା ଭଲ ଖାଦ୍ୟ ଖାଇ କରି ଏକ୍ସରସାଇଜ୍ କର୍ମା ବୋଲେ ଆମ ଶରୀର୍ର ଭଲଟା ତମର ରହିବା ହେନ୍ତା କିଛି ନୁହେଁ ସି ଏକ୍ସରସାଇଜ୍ କର୍ବାଟା ଭଲେ